ହଁ ଆମର ବାହାଘର ସମୟରେ ମତେ ଗୋଟେ ଗିଫ୍ଟ ମିିଳୁଥିଲା ଆଉ ସେ ଗିଫ୍ଟଟା ବହୁତ ସୁନ୍ଦର ସୁନ୍ଦର ହୋଇଥିଲା ସେଥିପାଇଁ ସେଟ ଗିଫ୍ଟ ବିଷୟରେ ମୁଁ କିଛି ଅଧିକ ଲେଖିବା ପାଇଁ ଗୋଟେ ଦୁଇ ପଦ ଲେଖିବା ପାଇଁ ଚାହିଁଥିଲି କିନ୍ତୁ ଲେଖିଥିଲି ଲେଖିଥିଲି ଆଉ ସେଇ ଲେଖାଟା ମୁଁ ମୋ କ'ଣ କଲି ସେଇ ଲେଖାଟା ନେଇକି ମୁଁ ସାଙ୍ଗମାନଙ୍କୁ ଦେଖେଇଲି ଆଉ ସାଙ୍ଗମାନ ଆଗରେ ସେ ଗଦ୍ୟଟା ପଢ଼ିଲି ଶୁଣେଇଲି ଆଉ ସେମାନଙ୍କୁ ବହୁତ ଭଲ ଲାଗିଲା ସେ ଗଦ୍ୟଟା ଆଉ ସେମାନେ ବହୁତ ପ୍ରଶଂସା କଲେ ତାଳି ମାରିଲେ ଆଉ ଉତ୍ସାହିତ ହୋଇକି ସେ ଗଦ୍ୟଟା ପୁରା ଶୁଣିଲେ ଆଉ ମତେ ବହୁତ ଭଲ ଲାଗିଲା